ମୋ ଝିଅପାଇଁ ଗୋଟିଏ ଡ୍ରେସ୍ କିଣିଥିଲି ତା'ର ନେଇଥିଲା ତିନିଶହ ଟଙ୍କା ସେ ଦେଖିବାକୁ ସୁନ୍ଦର ଥିଲା ପ୍ରିଣ୍ଟେଡ୍ ମଧ୍ୟ ଭଲ ଥିଲା କପଡ଼ା ମଧ୍ୟ ବହୁତ ଭଲ ଥିଲା ମୋ ଝିଅକୁ ମଧ୍ୟ ଭଲ ଲାଗିଲା ମୋତେ ବି ବହୁତ ସୁନ୍ଦର ଦିଶୁଥିଲା